ମୋର ଗୋଟେ ବଡ଼ଭଉଣୀ ଏବଂ ଗୋଟେ ସାନଭାଇ ଅଛି ଏବଂ ସେମାନଙ୍କର ଏବଂ ମୋର ମୋର ଏ ସ୍ଵଭାବ ଗୁଡ଼ିକ ଏ ପାଖାପାଖି ଭାବେ ସମାନ ଏବଂ କିଛି ଏ କିଛି ଗୁଣଗୁଡ଼ିକ ଆମ ଭିତେରେ ଭିନ୍ନଭିନ୍ନ ଯେଉଁ ପ୍ରକାର କି ମୋ ଭଉଣୀ ବହୁତ ଶାନ୍ତ କିନ୍ତୁ ମୁଁ ଆଉ ମୋ ଭାଇ ବହୁତ ରାଗି ଏବଂ ମୁଁ ଆଉ ମୋ ଭଉଣୀ ପାଠପଢ଼ାରେ ବହୁତ ଆଗ୍ରହୀ କିନ୍ତୁ ମୋ ଭାଇ ଖେଳରେ ବହୁତ ଆଗ୍ରହୀ ଏହିଭଳି କିଛି ସମାନତା ଏବଂ ଭିନ୍ନତା ଆମ ମଧ୍ୟରେ ରହିଛି ଏବଂ ହାଇଟ୍ ୱେଟ୍କୁ ନେଇ ମଧ୍ୟ ଆମର ବହୁତ ସମାନତା ଏବଂ ଭିନ୍ନତା ରହିଛି ଯେପରି କି ମୁଁ ଆଉ ମୋ ଭାଇ ଏ ଟିକିଏ ପତଳା ଏବଂ ଡେଙ୍ଗା ହୋଇଥିବାବେଳେ ମୋ ଭଉଣୀ ଟିକିଏ ମୋଟା ଏବଂ ଟିକିଏ ବାଙ୍ଗରା ତେଣୁ ଏହିଭଳି ଭାବରେ କିଛି ସମାନତା ଏବଂ ଭିନ୍ନତା ଆମ ମଧ୍ୟରେ ରହିଚି କିନ୍ତୁ ବିଭିନ୍ନପ୍ରକାର ସମାନତା ଏବଂ ଭିନ୍ନତା ମଧ୍ୟରେ ଆମ ଭାଇ ଭଉଣୀଙ୍କ ଭିତରେ ବହୁତ ଭଲପାଇବା ରହିଛି ଏବଂ ବହୁତ ସ୍ନେହ ଆଦର ରହିଛି